ମାର୍କେଟ୍ରୁ ଆମର ବିଭିନ୍ନ ପ୍ରକାର ଚାରା ବର୍ତ୍ତମାନ ମାର୍କେଟ୍ରେ ବିଭିନ୍ନ ପ୍ରକାର ଚାରା ମିଳୁଛି ଯେଉଁଥିରେ ଫଳ ଆମର ଆମ୍ବ ପିଜୁଳି ନଡ଼ିଆ ପଣସ ଲିଚୁ ଇତ୍ୟାଦି ପ୍ରଥମେ ମାର୍କେଟ୍ରୁ ଗଛ ଆଣି ଆମେ ବାରିରେ ରୋପଣ କରିବା ଏବଂ ଯତ୍ନର ସହିତ ତାକୁ ବଡ଼ କରିବା ବଡ଼ ହେଲାପରେ ସେଥିରୁ ଆମେ ଫଳ ଆମ୍ବ ହଉ କିମ୍ବା ପିଜୁଳି ହଉ ନଡ଼ିଆ ହଉ ଇତ୍ୟାଦି ଆମେ ଫଳ

ଏବଂ ତା ସହିତ ଉତ୍ପାଦନ ପାଇବା ସଙ୍ଗେ ସଙ୍ଗେ ଆମେ ବଜାରରେ ମଧ୍ୟ ବିକିପାରିବା